ହ୍ୟାଲୋ ସାର ଆପଣଙ୍କ କମ୍ପାନୀରୁ ମୁଁ ଗୋଟିଏ ଚପଲ ଅନଲାଇନ ଅର୍ଡ଼ର କରିଥିଲି ତ ଆପଣ ସେ ଚପଲଟାକୁ ବହୁତ ହିଁ ଖରାପ ଦେଇଛନ୍ତି ମୁଁ ଯେମିତି କ୍ୱାଲିଟି କଲର ଷ୍ଟାଇଲର ମଗେଇଥିଲି ଆପଣ ସେହିପରି ଦେଇନାହାନ୍ତି ତାର ଓଲଟା ଦେଇଛନ୍ତି ଏପରିକା ଠକାମୀ କାହିଁକି କରୁଛନ୍ତି ଠିକ ରେ ପଇସା ନେଉଛନ୍ତି ଗୋଟିଏ ପ୍ରକାର ଜିନିଷ ଦେଖାଉଛନ୍ତି ଆଉ ଗୋଟିଏ ପ୍ରକାର ଜିନିଷ ଦେଉଛନ୍ତି ତ ଆପଣ ତା ପ୍ରତି ଟିକେ ଧ୍ୟାନ ଦେବେ ଏମିତି ଭୁଲ ଭାଲ ଜିନିଷ ଦେବେନି ମୁଁ ଚପଲ ଟାର କଲର ପିଙ୍କ କଲର ମଗେଇଥିଲି ଆପଣ ହ୍ୱାଇଟ କଲରର ଦେଇଛନ୍ତି ତ ଏମିତି ଭୁଲ କାହିଁ କରୁଛନ୍ତି ଯେଉଁଟା ଦେଖାଉଛନ୍ତି ସେଇଟା ଦିଅନ୍ତୁ ନା ଏମିତି କେବେବି ଆଗକୁ ଠକାମୀ କରିବେନି ଏ ଭୁଲ ଟା କେବେ ଯେମିତି ନ ହେଉ ୟା ପ୍ରତି ଟିକିଏ ଧ୍ୟାନ ଦେବେ ଆଗକୁ କେମିତି ଭଲରେ ଦେବେ ସମସ୍ତଙ୍କୁ ତା ପ୍ରତି ଟିକେ ଧ୍ୟାନ ଦିଅନ୍ତୁ କେବେବି ଆଗକୁ କାହାକୁ ଠକିବେନି ମୁଁ ଏତିକି ବାସ କହିବାକୁ ଚାହୁଁଛି